ମୁଁ ଚାଷ କରିବା ସମୟରେ ସାଧାରଣତଃ ଗୀତକୁ ମନୋରଞ୍ଜନର ଏକ ଖୋରାକ ଭାବିଥାଏ ଯାହାଫଳରେ ମୁଁ ଗୁଣୁଗୁଣୁ ଗୀତ ଗାଉଥାଏ ଚାଷ କାମରେ ବ୍ୟସ୍ତ ଥାଏ ଜମିରେ କାମ କରିବାରେ କାମ କରିବାକୁ ଖୁସି ମଧ୍ୟ ଲାଗେ ସାଧାରଣତଃ ଲୋକମାନେ କାମ କରିବା ସମୟରେ ମଜାରେ ନିଜ ଭଲ ପାଉଥିବା କୌଣସି ଗୀତକୁ ଗାଇ ମନୋରଞ୍ଜନ କରିଥାନ୍ତି